ମୁଁ ଗୋଟିଏ ଘଣ୍ଟା ଆଣିଥିଲି କଳା ରଙ୍ଗର ଫ୍ଲିପକାର୍ଟରୁ ପାଞ୍ଚହଜାର ଟଙ୍କା ଦେଇକି ଘଣ୍ଟାଟା ଗୋଟିଏ ଦିନ ଠିକ୍ ଠାକ୍ ଚାଲିଲା ମୋର ତା'ପରଦିନ ଘଣ୍ଟାର ଫିତାଟା ଛିଡ଼ିଗଲା ଆଉ ଗୋଟିଏ ଫିତା ଆଣିକି ଲଗାଉ ଲଗାଉ ଘଣ୍ଟାର କ'ଣ ନା ଚାର୍ଜିଙ୍ଗ ଆଉ ରହୁନି ଲେଖିଥିଲା ଘଣ୍ଟାରେ ଆଉ କୋଡ଼ିଏ ଦିନ ବାଇଶ ଦିନ ଚାର୍ଜ ରହିବ ବୋଲି କିନ୍ତୁ ଘଣ୍ଟାରେ ଚାର୍ଜ ରହୁଛି ଗୋଟିଏ ଦିନ ଆଉ ଘଣ୍ଟାଟା ଲେଖିଥିଲା ୱାଟରପ୍ରୁଫ ବୋଲିକି କିନ୍ତୁ ଟିକିଏ ନାଆକୁ ପାଣି ପଡ଼ିଲେ ଘଣ୍ଟାଟା ଆଉ ଚାଲୁନି ଆଉ ଗଲା ମୋର ପଇସାଟା ଲସ୍ ହେଲା ମୁଁ ବି ଆଉ ଘଣ୍ଟା କିଣିବାର ନାଇଁ ଅନଲାଇନ୍ରୁ କି ଅଫଲାଇନ୍ ଆଉ ଘଣ୍ଟା ଫଣ୍ଟା କିଣିବିନି ମୁଁ